କହିବାକୁ ଗଲେ ଆମର ଓଡ଼ିଶା ସରକାର ଗୋଟେ କାର୍ଡ଼ ବନାଇଛନ୍ତି ସ୍ୱାସ୍ଥ୍ୟ ହେଲ୍ଥ କାର୍ଡ଼ ସେଇଟା ସେ କାର୍ଡ଼ ସବୁ କାମରେ ସେ କାର୍ଡ଼ ସବୁ କାମରେ ଆସେ କିନ୍ତୁ ସ୍ୱାସ୍ଥ୍ୟ ଉପରେ ଆଜ୍ଞା ସେ କାର୍ଡ଼ଟା କରା ହେଇଛି ସ୍ୱାସ୍ଥ୍ୟ ରୂପରେ ଆଜ୍ଞା ସେ କାର୍ଡ଼ ସବୁ ହସ୍ପିଟାଲରେ ସେ କାର୍ଡ଼ କାମ ଦେଇପାରେ କାର୍ଡ଼ ବ ବନାଇବା ଯୋଗୁଁ ସରକାରକୁ ଏତିକି ଧନ୍ୟବାଦ ଦିଆଯାଉଛି ସେ କାର୍ଡ଼ ଯୋଗୁଁ ବହୁତ ଗରିବ ଗରିବ ଲୋକମାନେ ହିତାଧିକାରୀ ମାନେ ବହୁତ କମ୍ ପଇସାରେ ବି ସେ କାର୍ଡ଼ ଦ୍ୱାରା ସେମାନେ ନିଜ ଜୀବନ ବାଞ୍ଛାଇ ପାରୁଛନ୍ତି ସେ କାର୍ଡ଼ କାର୍ଡ଼ ଦ୍ୱାରା ବହୁତ ହିତାଧିକାରେ ମାନେ ମାଗଣାରେ ଅପରେସନ କରିପାରୁଛନ୍ତି ମାଗଣାରେ ଦେହ ଦେଖାଇ ପାରୁଛନ୍ତି ଓ ମାଗଣାରେ ବି ଔଷଧ କିଣି ପାରୁଛନ୍ତି ସେଥି ସେଥିପାଇଁ ସେ କାର୍ଡ଼ ବହୁତ ହେଲ୍ପ କରେ ଗରିବ ଲୋକମାନଙ୍କ ପାଇଁ ଆମ ଓଡ଼ିଶା ସରକାର କାର୍ଡ଼ ବନାଇଛନ୍ତି ବହୁତ ଭଲ କରିଛନ୍ତି କାର୍ଡ଼ ବନାଇବା ଯୋଗୁଁ ବହୁତ ଗରିବ ଲୋକମାନେ ଶାନ୍ତିରେ ଅଛନ୍ତି ସେଥିପାଇଁ ଏତିକି ଧନ୍ୟବାଦ କହୁଛି ଗମେଣ୍ଟକୁ ସେ କାର୍ଡ଼ ଯୋଗୁଁ ବହୁତ ଲୋକ ହେଲ୍ପଫୁଲ୍ ଅଛନ୍ତି ବହୁତ ଭଲରେ ବି ଅଛନ୍ତି ସେଥିପାଇଁ ସେ କାର୍ଡ଼ରେ ବହୁତ ବହୁତ ଜନଜାତିମାନେ ବହୁତ ଜ ଲୋକ ଗରିବ ଗରିବ ଲୋକମାନେ ବହୁତ ବହୁତ ମାନେ ସେ କାର୍ଡ଼ରେ ବହୁତ ଭଲ ହେଉଛନ୍ତି ସମସ୍ତଙ୍କ ଘରେ ପ୍ରତି ଘରେ ପ୍ରତି ଘରେ ଗୋଟେ ଗୋଟେ କାର୍ଡ଼ ହେଇଛି ସ୍ୱାସ୍ଥ୍ୟ ହେଲ୍ଥ କାର୍ଡ଼ ଏହାକୁ କୁହାଯାଏ ଅର୍ ବହୁତ ଲୋକମାନେ ସେ କାର୍ଡ଼ ଯୋଗୁଁ ବହୁତ ଲୋକମାନେ ଭଲରେ ଏବେ ଅଛନ୍ତି